ଆମ ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଉପଲବ୍ଧ ହେଉଛି ଯେ ବହୁ ସଂଖ୍ୟାରେ ଗରିବ ଲୋକମାନେ ସାଧାରଣ ଲୋକମାନେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନା ଏବଂ ଭୁବନେଶ୍ୱର ଏମସ୍ ହସ୍ପିଟାଲ ଏଥିରେ ଚିକିତ୍ସିତ ହେଉଛନ୍ତି ଆଉ ବହୁ କମ ସଂଖ୍ୟାରେ ଯାହାଙ୍କର ଆର୍ଥିକ ସୁବିଧା ରହିଛି ସେମାନେ ଆଦିତ୍ୟ କେୟାର ଆମର ଆମରୀ ହସ୍ପିଟାଲ ବା କଳିଙ୍ଗ ହସ୍ପିଟାଲ ଆଉ ଏଇ ସବୁ ବେସରକାରୀ ହସ୍ପିଟାଲ ଯାଉଛନ୍ତି ଚିକିତ୍ସିତ ହେଉଛନ୍ତି କିନ୍ତୁ ବହୁ ସଂଖ୍ୟାରେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଜଟଣୀ ସରକାରୀ ଡାକ୍ତରଖାନା ମଧ୍ୟରେ ବି ଚିକିତ୍ସିତ ହେଉଛନ୍ତି ବିଶେଷ କରି ମହିଳାମାନେ ସେମାନେ ସରକାରୀ ଡାକ୍ତରଖାନା ଯାଉଛନ୍ତି ସରକାର ମଧ୍ୟ ସେମାନଙ୍କ ପାଇଁ ସରକାରୀ ଡାକ୍ତରଖାନାକୁ ଯିବା ପାଇଁ ବିଭିନ୍ନ ସ୍ତରରେ ସ୍ଵାସ୍ଥକର୍ମୀ ନିଯୁକ୍ତି କରିଛନ୍ତି ସେମାନେ ମଧ୍ୟ ସଚେତନ କରୁଛନ୍ତି ଲୋକ ମାନଙ୍କୁ ଗାଁ ଗହଳିରେ ଏବଂ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି କିନ୍ତୁ ସରକାର ଯେତିକି ପରିମାଣରେ ସରକାରୀ ଡାକ୍ତର ନିଯୁକ୍ତି ଦେବା କଥା ସରକାରୀ ଡାକ୍ତରଖାନାରେ ତାହା ନାହାନ୍ତି ଯେଉଁଥିପାଇଁ ଏ ସୁବିଧାଟା ସତ ପ୍ରତିଶତ ପରିବର୍ତ୍ତେ ଟିକିଏ କମିଯାଉଛି ତେଣୁ ସରକାରଙ୍କ ଅନୁରୋଧ ଯେ ସେମାନେ ପ୍ରତ୍ୟେକ ଡାକ୍ତରଖାନାରେ ଯେତିକି ସରକାରୀ ଡାକ୍ତର ରହିବା କଥା ସେତିକି ନିଯୁକ୍ତି ଦିଅନ୍ତୁ